ଚଉଦ ଡିସେମ୍ବର ଦୁଇ ହଜାର ପାଞ୍ଚ ପନ୍ଦର ଜାନୁଆରୀ ଅଠରଶହ ସତୁରି ପଚିଶ ଜୁନ ଦୁଇହଜାର ନଅ କୋଡ଼ିଏ ମାର୍ଚ୍ଚ ଉଣେଇଶହ ନବେ ତିରିଶ ଅଗଷ୍ଟ ଅଠରଶହ ସତୁରି